ସମ୍ବଳର ଅଭାବ ଥିବା ହେତୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଯଦି ମୋ' ପାଖରେ ସମ୍ବଳ ଥା'ନ୍ତା ମୋ'ର ପଇସା ପତ୍ରର ସୁବିଧା ଥା'ନ୍ତା ଆମର ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକରେ ମୁଁ ବହୁତ ଉନ୍ନତିକରଣ କରିଥା'ନ୍ତି ଖେଳିବା ପାଇଁ ପିଲାମାନଙ୍କ ପାଇଁ ଖେଳ ପଡ଼ିଆ କରି ଥାଆନ୍ତି ଶିକ୍ଷକ ଯୋଗାଇ ଦିଅନ୍ତି ପିଲାମାନଙ୍କର ପାଠ ପଢ଼ିବା ପାଇଁ ସାମଗ୍ରୀ ଆବଶ୍ୟକ ସବୁ ଜିନିଷ ମୁଁ ଯୋଗାଇ ଦିଅନ୍ତି ଖାତା ପେନ ସିଲଟ ଡଷ୍ଟର ଇତ୍ୟାଦି ସବୁ ଆଉ ପିଲାମାନଙ୍କର ସାଇକଲ ଷ୍ଟାଣ୍ଡ ସାଇକଲ ରଖିବା ପାଇଁ ସେମାନେ ଯେତେବେଳେ ସ୍କୁଲ ଆସନ୍ତି ସାଇକଲ ଏଠି ସେଠି ରଖି ଦିଅନ୍ତି ସାଇକଲ ଷ୍ଟାଣ୍ଡରେ ସେମାନେ ସୁବିଧାରେ ସାଇକଲ ରଖନ୍ତେ ଶୌଚାଳୟ ଯିବା ପାଇଁ ପିଲାମାନେ ଅସୁବିଧା ହେଉଛନ୍ତି ସେଥି ପାଇଁ ତାଙ୍କ ପାଇଁ ପାଇଖାନା କରା କରାଯାଆନ୍ତା ବହୁତ କିଛି ସେମାନଙ୍କ ପାଇଁ ସୁବିଧା ସୁଯୋଗ କରାଯାଆନ୍ତା ସମ୍ବଳ ନଥିବା ହେତୁ ମୁଁ ସେମାନଙ୍କ ପାଇଁ କିଛି କରି ପାରୁନି